କୋଭିଡ଼ି ଟାଇମ ରେ ପିଲାମାନେ ଯେଉଁ ସରକାର କର୍ଫିଉ କଲା ସେଥିରେ ପିଲାମାନେ ଘରୁ ବାହାରି ପାଇଲେନି କିମ୍ବା କୌଣସି କୌଣସି ପଢ଼ିବା ପାଇଁ ସ୍କୁଲ କଲେଜ ସବୁ ବନ୍ଦ ହେଇଗଲା ବନ୍ଦ ହୋଇଯିବାରୁ ଯେଉଁ ମୋବାଇଲରେ ପାଠ ପଢ଼ିଲେ ପିଲାମାନେ ଯେଉଁ ଦୁଇ ବର୍ଷ ମୋବାଇଲରେ ପାଠ ପଢ଼ିଲେ ସେମାନେ ଅନଲାଇନରେ କ୍ଲାସ ସୁବିଧା ଯୋଗାଇ ଦିଆଗଲା ସେମାନ ଦୁଇ ବର୍ଷ ପାଠ ପଢ଼ିଲେ ପାଠ ପଢ଼ିଲେ ଯେକୌଣସିରେବି ପିଲାମାନେ ତାଙ୍କର ପାଠ ଭୁଲିଲେ ନାହିଁ ଆଉ ଏବଂ ପାଠ ଦ୍ଵାରା ସେମାନେ ନହେଲେ ଖେଳ କୁଦାରେ ମାତିଥାନ୍ତେ ଏବଂ ପାଠ ପଢ଼ିନଥାନ୍ତେ ଦୁଇ ବର୍ଷ ଘରେ ରହି ସେ ପାଠ ସବୁ ଭୁଲି ଯାଇଥାନ୍ତେ ଭୁଲି ଯାଇଥାନ୍ତେ ଯେହେତୁ ସେହିପରି ସରକାର କରିଥିବା କୋଭିଡ଼ି ଗାଇଡ଼ଲାଇନ ଅନୁସାରେ ନିୟମ ମାନି ମାନି କୋଭିଡ଼ି ଗାଇଡ଼ଲାଇନ ପାଳନ କଲେ ପାଳନ କରିବାରୁ ସେମାନଙ୍କ ପିଲାମାନେ ବହୁତ ସୁବିଧା ଯୋଗାଇ ଦିଆଗଲା ଅନଲାଇନରେ ପାଠ ପଢ଼ିବା ସହିତ ଘରେ ରହି ସବୁ ଜିନିଷ ହେଇପାରିଲା ହେଇପାରିବାରୁ ସେମାନେ ବହୁତ ଖୁସି ହେଲେ ଏବଂ ପିଲାମାନେ ପାଠ ପଢ଼ିବାରେ ବି କୌଣସି କଷ୍ଟ ଅନୁଭବ ହେଲାନାହିଁ ଏବଂ ସେମାନେ ଯେଉଁ ବାହାରେ ବୁଲିଥାନ୍ତି ଏବଂ କୋଭିଡ଼ି ଯେଉଁଭଳି ସମସ୍ତଙ୍କୁ ବ୍ୟାପିଲା ସେଇପରି ତାଙ୍କେ କୌଣସି ଶିକାର ହେଲାନାହିଁ ଏବଂ ଘରେ ବସି ସେମାନେ ଅନଲାଇନ କ୍ଲାସ ମଧ୍ୟ କରିପାରିଲେ ଏବଂ ପିଲାମାନେ ବହୁତ ପାଠ ପଢ଼ି ପାଠ ପଢ଼ିଲେ